ହଁ ମୁଁ ଯାଜପୁର ଜିଲ୍ଲାର କେତେଗୁଡ଼ିଏ ଖୁଚୁରା ପାଇକାରୀ ବଜାର ଗୁଡ଼ିକ ବିଷୟରେ କହୁଛି ଏବେ ଧରାଯାଉ ଗୋଟେ ବାରବାଟୀ ଗୋଟେ ପାଇକାରୀ ବଜାର ଯେଉଁଠିକି ସବୁଦିନ ଡେଲି ପନିପରିବା ବିଭିନ୍ନ ଏରିଆରୁ ଆସିକି ଏଠାରେ ବିକ୍ରି କରାଯାଏ ଏବଂ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଗାଡ଼ି ଆସି ଏଠାରୁ ନିଅନ୍ତି ଆଉ ଆମେ ଦେଖୁଛୁ ଏଇ କେତେ ବର୍ଷ ଭିତରେ ତେଜରାତି ସଉଦା ପନିପରିବାର ଦର ବହୁତ ବଢ଼ି ଯାଇଛି ବିଭିନ୍ନ କାରଣ ବି ଏହା ହେଇପାରେ କାରଣ ଯେଉଁ ଜଳବାୟୁରେ ପରିବର୍ତ୍ତନ ହଉଛି ସେଥିପାଇଁ ଆମର ବହୁତ ଗୁଡ଼ିଏ ପନିପରିବା ଫସଲ ମଧ୍ୟ ନଷ୍ଟ ହେଇଯାଉଛି ଆଉ କମ୍ ମଧ୍ୟ ଫଳୁଛି ସେଥିପାଇଁ ଦରଦାମ୍ ମଧ୍ୟ ବଢ଼ିଯାଇଛି ଆଉ ଆଜିକା ଯୁଗରେ ଅନଲାଇନ୍ ସପିଙ୍ଗର ବହୁତ ଗୁରୁତ୍ୱ ରହିଛି କାରଣ ବହୁତ ଲୋକ ଭାବୁଛନ୍ତି ଯେ ଘରେ ବସି ବିଭିନ୍ନ ପ୍ରକାର ଅନଲାଇନରେ ଜିନିଷ ଆଣି ଆସି ଘରେ ପହଞ୍ଚୁଛି ଏବଂ ତା'ର ଦର ମଧ୍ୟ ଦର ମଧ୍ୟ ପାଇକାରୀ ବଜାର ଗୁଡ଼ିକ ଅପେକ୍ଷା ଏଠାରେ କମ୍ ରହିଛି ତେଣୁ କରି ବହୁତ ଲୋକ ଅନଲାଇନ୍ ସପିଙ୍ଗ କରିବାପାଇଁ ବେଶୀ ଚି ବେଶୀ ଭାବୁଛନ୍ତି